ଦେଖନ୍ତୁ କୋଭିଡ୍ ସମୟରେ ସମସ୍ତ ଡ୍ରାଇଭର୍ମାନେ ଗାଡ଼ି ଚଲାଇଲା ସମୟରେ ମାସ୍କ ବ୍ୟବହାର କରନ୍ତୁ କାହିଁକି ନା ଆପଣମାନେ ଯଦି ଆପଣମାନେ ସବୁ ଜାଗାରେ ଟ୍ରାଭେଲିଂ କରୁଛନ୍ତି ସେ ସେଥିଯୋଗୁଁ ଆପଣମାନଙ୍କୁ କୋଭିଡ୍ ହେବା ର ବହୁତ ଗୁଡ଼ାଏ ସମ୍ଭାବନା ରହିଅଛି ସେଥିପାଇଁ ଆପଣମାନେ ଗାଡ଼ି ଚଲେଇଲା ସମୟରେ ମାସ୍କ ବ୍ୟବହାର କରନ୍ତୁ ଏବଂ ଏବଂ ଏବଂ ମୁଁ କହିବାକୁ ଚାହୁଁଛିକି ଆପଣଙ୍କ ଯଦି କ୍ୟାବ୍ ବା ଗାଡ଼ି ଯଦି ମଇଳା ବା ଅପରିଷ୍କାର ହୋଇଅଛି ତାହାକୁ ମଧ୍ୟ ସଫା କରନ୍ତୁ ନହେଲେ ଆପଣଙ୍କୁ କୋଭିଡ୍ ହେବାର ସମ୍ଭାବନା ବହୁତ ଗୁଡ଼ାଏ ରହିବ ଏବଂ ନହେଲେ ଆମେ ଅସ୍ୱାସ୍ଥ୍ୟକର କ୍ୟାବ ପାଇଁ ଟ୍ରାନ୍ସପୋର୍ଟ ଏଜେନ୍ସି ନିକଟରେ ଅଭିଯୋଗ କରିବୁ